ମ୍ୟାଡ଼ାମ୍ ନମସ୍କାର୍ କାଣା ଘିନିବେ କହୁନ୍ କାଣା ଦେଖାମି ହଁ କାଣା ଦେଖାମି କେନ୍ଟା ଦେବି କେନ୍ତା ଡ଼୍ରେସ୍ ଦେଖାମି ହଁ ମ୍ୟାମ୍ ନୂଆଖାଇର୍ ଲାଗି ନୂଆ ନୂଆ କଲେକ୍ସନ୍ମାନେ ଆସିଛି ଯେ ଆପଣ କହୁନ୍ ଆପଣ କେନ୍ ହିସାବର କେନ୍ତା ଡ଼ିଜାଇନ୍ର ଦରକାର୍ ଆପଣଙ୍କୁ କୁର୍ତ୍ତି ଦର୍କାର୍ ଜିନ୍ସ୍ ଦରକାର୍ ସାର୍ଟ୍ ଦରକାର୍ କେନ୍ତା ଦରକାର୍ ଜିନ୍ସ୍ ଟପ୍ ଦେଖିବେ ହଁ ମ୍ୟାମ୍ ଏଇଟା ଅଛି ଦେଖନ୍ ଏଇଟା ସେ ଲମ୍ବା ଟପ୍ରେ ଆସ୍ବା ଜିନ୍ସର ସାଙ୍ଗେ ବି ଆପଣ ଭଲସେ ପିନ୍ଧିପାରିବେ ଲେଗିନ୍ସ୍ ବି ହେଥିରେ ୟୁଜ୍ କରିବେ ବୋଲି କରିପାରିବେ ହେଟା ଭଲ୍ ଆସ୍ବା ମ୍ୟାମ୍ ଫ୍ୟାବରିକ୍ କଟନ୍ରେ ବି ଆସ୍ବା ଦେଖିନିଅନ୍ ଠିକ୍ ଅଛେ ମ୍ୟାମ୍ ଟିକେ ଦେଖଉଛେ ହଁ ଯେ ମ୍ୟାମ୍ ଦେଖୁନ୍ ଏଇଟା ଏତେଟା ଅପ୍ସନ୍ ଅଛେ ଆପଣ୍ ଯେନ୍ ଭି ଯେନ୍ତା ଭି ଚାହୁଁଛନ୍ ଏତ୍କିଟା ଅପସନ୍ ଅଛି ଆପଣ କେନ୍ଟା ଏଥିରୁ ପସନ୍ଦ୍ କରୁଛ ଯେ ଦେଖୁନ୍ ହଁ ଏଇଟାରେ ଏମ୍ ଆର୍ ପି ହେଉଛି ମ୍ୟାମ୍ ଆଠଶହ ଅନେଶପତ୍ ଟଙ୍କା ପଡ଼୍ବ ଡ଼ିସକାଉଣ୍ଟ୍ ନେମା ଯେ ମ୍ୟାମ୍ ଆପଣ ତ ପସନ୍ଦ୍ କରନ୍ ଖାଲି ଶାଢ଼ି ନେବେ କି ଆଉ କି ନେବେ ଆପଣ ଯେତେ ଖଣ୍ଡ୍ ନେବେ ଡ଼ିସ୍କାଉଣ୍ଟ୍ ନେଇଁ କର୍ମା କେ ସେଥିରେ ଆପଣଙ୍କର କେତେ ରେଟ୍ ହଁ ହଁ ଆପଣକର କେତେ ରେଟ୍ରେ ଦରକାର୍ କି ମ୍ୟାମ୍ ମୁଇଁ ଆଠଶହ ଅନେଶପତ୍ କହିଲି ମ୍ୟାମ୍ ଏଟା ଆଠଶହ ଅନେଶପତ୍ ଟଙ୍କା ପଡ଼୍ବା ହାଁ ଇତାର୍ ଫେଭ୍ରିକ୍ଟା ବି ଭଲ୍ ଅଛେ ମ୍ୟାମ୍ କଟନ୍ରେ ଆସ୍ବା ନୂଆ ଡ଼ିଜାଇନ୍ ଆସ୍ଛି ଏବେ ଏବେ ନୂଆ ଆସିଚେ ଡ଼ିଜାଇନ୍ଟା ମାାର୍କେଟ୍ରେ ବି ନୁହେଁ ପିନ୍ଧ୍ବାର୍ ପହେଲା କଲେକ୍ସନ୍ଟେ ଆସିଛେ ମୁଁ ଆପଣଙ୍କୁ ଏଟା ପହଲା ଦେଖଉଛେ ଭଲ୍ ଲାଗ୍ବା ସେଥିଲାଗି କହୁଛେ ମ୍ୟାମ୍ ଏଇଟା ତାର୍ ଦାମ୍ ହି ଏତିକି ଅଛି ବେଶୀ ତ ଡ଼ିସ୍କାଉଣ୍ଟ୍ କରି ନାଇଁପାରୁ ବାକି ଆପଣଙ୍କର୍ ଲାଗି କଲେ ନା ମ୍ୟାମ୍ ପଚିଶ୍ ପର୍ସେଣ୍ଟ୍ ଡ଼ିସକାଉଣ୍ଟ୍ ପଚିଶ୍ ପର୍ସେଣ୍ଟ୍ ଡ଼ିସ୍କାଉଣ୍ଟ୍ କରିନେମା ମ୍ୟାମ୍ ସେଥିରେ ଆପଣଙ୍କର୍ ଘାଘାରା ଲେହେଙ୍ଗା ହଁ ଅଛେ ମ୍ୟାମ୍ ଟିକେ ଦେଖେଉଛି ଆପଣଙ୍କୁ ସେଟା ଭି ଏଇଟା ଦେଖ୍ନ ଲେହେଙ୍ଗାରେ ଆସ୍ବା ପୂରା ସେଟ୍ଟା ଆସ୍ବା ଆପଣଙ୍କୁ କିଛି କରାନାଇଁଲାଗି ଏଇଟା ପୂରା ସେଟ୍ରେ ଆସ୍ବା ତା'ର୍ ଡ଼ିଜାଇନ୍ ବି ମସ୍ତ୍ ଅଛି ମ୍ୟାମ୍ ଏଥିରେ ଯେଉଁ ସବୁ କିଛି ଅଲ୍ରେଡ଼ି ଅଛି ଖାଲି ସାଇଜ୍ଟା ଆପଣ କୁହନ୍ତୁ ଆପଣଙ୍କୁ କେନ୍ ସାଇଜ୍ର ଦରକାର୍ କି ମ୍ୟାମ୍ ସ୍ମଲ୍ ସାଇଜ୍ ତ ଆପଣଙ୍କର୍ ଆସିଯିବା ମ୍ୟାମ୍ ସାୟଦ୍ ସ୍ମଲ୍ ଏକ୍ଷ୍ଟ୍ରା ସ୍ମଲ୍ ଜ୍ଵେଲେରିରେ ଜ୍ଵେଲେରିରେ କହୁଛନ୍ ହଁ ଜ୍ଵେଲେରିରେ ସେଟା ମ୍ୟାମ୍ ଆସିଯିବା ବାକି ଟିକେ ଟାଇମ୍ ଲାଗ୍ବା ମ୍ୟାମ୍ ସେଟା କାଣା କି ଅଲ୍ଗା ଆମର୍ ଆଉ ଗୁଟେ ଦୁକାନ୍ ଯେନ୍ତା ଅଛେ ଜ୍ଵେଲେରିର ସେନୁ ମିଲିଯିବା ମ୍ୟାମ୍ ଇନ ଆମ ଏଟା କପଡ଼ା କଲେକ୍ସନ୍ ଏସବୁ ଜ୍ଵେଲେରି ସପ୍ ଆମର୍ ଅଛି ଅଲ୍ଗା ହଁ ମ୍ୟାମ୍ ସବୁ ଆପଣ ଯେନ୍ ଡ଼ିଜାଇନ୍ର ଚାହିଁବେ ମ୍ୟାମ୍ ଦେଖି ଦିଅନ୍ ଆପଣଙ୍କ ଆଉ ଆଉ କେବେ ନୂଆଖାଇର ଲାଗି କହୁଛନ୍ ନା ନା ଆପଣଙ୍କର୍ ଘର୍ର ଲାଗି ବି ନଉନ୍ ଶାଢ଼ୀ ବି ଆସ୍ବା ଶାଢ଼ି ବି ନେବେ କି ଆପଣଙ୍କ ମାଆର୍ ଲାଗି ଦେଖ୍ବେ ହଁ ଶାଢ଼ୀ କେନ୍ତା ଦର୍କାର୍ ସମ୍ୱଲପୁରୀ ଶାଢ଼ୀ ନେବେ ହଁ କେନ୍ ହଁ ମ୍ୟାମ୍ ଦେଖେଉଛେଁ ସମ୍ୱଲପୁରୀ ଏଇଟା ଦେଖୁନ୍ ମ୍ୟାମ୍ ନୂଆ ନୂଆ କଲେକ୍ସନ ମାନେ ଆସିଚି ସମ୍ୱଲପୁରୀନେ ନୂଆ ନୂଆ କଲେକସନ୍ମାନେ ଅଛେ କେନ୍ ଆପଣଙ୍କୁ ଭଲ୍ ଲାଗୁଛି କଲ୍ର୍ ଅପସନ୍ ବି ବହୁତ୍ ଟି ଅଛି ଅଛି ମ୍ୟାମ୍ ସବୁ ଅଛି ଦେଖିଦଉନ୍ ମ୍ୟାମ୍ ଆପଣ୍ ଏତକି କଲେକ୍ସନ ମାନେ ଅଛେ କଲର୍ ବି ଅଛେ ଡ଼ାର୍କ୍ ବି ଅଛିି ରେଡ଼୍ ରେଡ଼୍ ୟେଲୋ ସବୁ କଲର୍ର ଅଛି ମ୍ୟାମ୍ ଏଇଟା ପାଞ୍ଚ୍ ହଜାର୍ ଟଙ୍କା ପଡ଼୍ବ ହଁ ତା'ର୍ ସବୁ ଇଥିରେ ଅଛି ମ୍ୟାମ୍ ତା'ର୍ ବ୍ଲାଉଜ୍ ପିସ୍ ଆପଣ ଇଥିରେ ସବୁ ପାଇଯିବେ ଆପଣ ଦେଖନିଅ ଆପଣ ଇଟା ଖୁଲିକରି ବି ଦେଖିପାର୍ବେ ଆପଣଙ୍କୁ ଦେଖେଇଦେଉଛି ଖୁଲିକରି ସବୁ ଏଇଟା ଏଇଟା ଏତ୍କି ଲମ୍ବା ଆସ୍ବା ଦେଖୁନ୍ ତା'ର୍ ବ୍ଲାଉଜ୍ ପିସ୍ ବି ଏଇଟା ଅଛି ତାର୍ ମୁହଁଟା ଏଇଟା ରହିବା ମ୍ୟାମ୍ ହଁ ସବୁ ଅଛି ସମ୍ୱଲପୁରୀର ଡ଼୍ରେସ୍ ବି ଦେଖିବେ କି ହଁ ଦେଖି ହଁ ହଁ ମୋର୍ ଏନ୍ତା ଯେନ୍ତାକି ସମ୍ୱଲପୁରୀ ହେମ୍ତି ବି ଚଲିଯାଉଁ ଆମେ ତ ସମ୍ୱଲପୁରୀଆ ଲୋକ୍ ସମ୍ୱଲପୁରୀଆ ସବେ ନା ତ ଆମେ ଇନ ସମ୍ୱଲପୁରୀ ତ ବେଶୀ ଚାଲ୍ବା ହଁ ଠିକ୍ ହେବା ମ୍ୟାମ୍ ଆପଣ ସେ ସମ୍ୱଲପୁରୀଟା ସବୁକିଛି ତିହାର୍ରେ ବି ପିନ୍ଧିପାର୍ବେ ଆଉ ଭଲ୍ ବି ଆମର୍ ଯେନ୍ତାକି ଅଛି ଆମର୍ ରୀତିଟା ସମ୍ୱଲପୁରୀ ଆମର୍ ତ ଭାଷା ସମ୍ୱଲପୁରୀ ତ ଆମର୍ କପଡ଼ା ସମ୍ୱଲପୁରୀ କାଏଁ ନ ହୁଇ ହଁ ଦେଖଉଚି ମ୍ୟାମ୍ ଆପଣଙ୍କୁ ସମ୍ୱଲପୁରୀ କଲେକସନ୍ ମାନେ ବହୁତ୍ ଟିକେ ଦେଖିଦଉନ୍ ଏତକି ଟି ଏଇଟା ଦେଖୁନ୍ ସମ୍ୱଲପୁରୀ ଡ଼୍ରେସ୍ ଆସ୍ବା ଏଇଟା ତା'ର୍ କୁର୍ତ୍ତୀ ଅଛେ ସମ୍ୱଲପୁରୀର ତା'ର୍ ଟପ୍ ବି ଆସ୍ବା ଆପଣ ଯେନ୍ତା କହୁଥିଲେ ତାର୍ ଟପ୍ ବି ଇଟା ପିନ୍ଧିପାର୍ବେ ଆପଣ